ମୁଁ ପୂର୍ଣ୍ଣିମା ସେଣ୍ଟର୍ରୁ ଗୋଟେ କୁର୍ତ୍ତି ଆଣିଥିଲି ୟା ପୂର୍ବରୁ ବହୁତ କୁର୍ତ୍ତି ମୁଁ ଆଣିଛି କିନ୍ତୁ ଏହି କୁର୍ତ୍ତିଟା ବହୁତ ଭଲ ପଡ଼ିଛି ଆର ଲାଷ୍ଟିଂ ବି ବହୁତ ଅଛି ବହୁତ ବର୍ଷ ୟ୍ୟୁଜ୍ କଲିଣି କିନ୍ତୁ ଇଏ କଲର୍ ବି ଫେଡ଼୍ ହେଇନି ଭଲ କଲର୍ ବି ଥିଲା ଆଉ ଏପର୍ଯ୍ୟନ୍ତ ବି ମୁଁ ତାକୁ ୟୁଜ୍ କରୁଛି ଆର ପ୍ରାଇସ୍ ବି ଠିକ୍ଠାକ୍ ଥିଲା ଆଉ ଦୋକାନରେ ବି ବହୁତ ଆର୍ଗୁମେଣ୍ଟ ବି ହେଇନଥିଲା ସେ ଠିକ୍ ରେଟ୍ରେ ଆମକୁ ସେ କୁର୍ତ୍ତିଟା ଦେଇଥିଲେ ଆଉ ଏମିତିରେ ବି ଏତେ କୁର୍ତ୍ତି ଥିଲା କିନ୍ତୁ ମୁଁ ସେଇ କୁର୍ତ୍ତିଟା ଆଣିଥିଲି ବହୁତ ଭଲ ଲାଗିଥିଲା ସେଇ କୁର୍ତ୍ତିଟା ବହୁତ କମ୍ଫଟେବୁଲ୍ ବି ଫିଲ୍ ହେଉଛି ଧୋଇଲା ପରେ ବି ଆର କଲର୍ ବି ଛାଡ଼ୁନି କପଡ଼ା ବି ବହୁତ ଭଲ ପଡ଼ିଥିଲା ପିଓର୍ କଟନ୍ ବି ଥିଲା ଆଉ ଆ ପରେ ସବୁ କୁର୍ତ୍ତି ବି ଆଣିଛି ସିଏ ଏତେ ଭଲ ଭଲ ଅଛି କିନ୍ତୁ ଏତେ ବି ଭଲ ପଡ଼ିନି କିନ୍ତୁ ଏଇ ଯେଉଁ କୁର୍ତ୍ତିଟା ମୁଁ ଆଣିଛି ଠିକ୍ଠାକ୍ ଅଛି ଆର ପ୍ରାଇସ୍ ଠିକ୍ ଅଛି ଆଉ କଲର୍ ବି ଠିକ୍ ଅଛି ଆଉ ବହୁତ ଲାଷ୍ଟିଂ ବି କରୁଛି ଆଉ